ପନ୍ଦର ହଜାର ତିନି ଶହ ଅଶୀ ଅଠର ହଜାର ଛଅ ଶହ ପଞ୍ଚାଅଶୀ ଉଣେଇଶି ହଜାର ପାଞ୍ଚ ଶହ ପଚାଶ କୋଡ଼ିଏ ହଜାର ଦୁଇ ଶହ ପଚିଶି ଚଉଦ ହଜାର ଏକଶହ ପଚିଶି